ଆମେ ଘରେ ତ ପ୍ରାୟ ଆମେ ରୋଷେଇ କରୁଛୁ ଆମେ ଟି ଭି ଆଉ ୟୁଟ୍ୟୁବ୍ରେ ବି ଦେଖୁଛୁ ରୋଷେଇ ଟିଭିରେ କିଛି ନୂଆ ନୂଆ ଦେଉଛି ରୋଷେଇ ଆଉ ୟୁଟ୍ୟୁବ୍ ବି ଆମେ ମୋବାଇଲ୍ ଧରିଥିବାରୁ ମୋବାଇଲ୍ରେ ସଦାବେଳେ ଦେଖୁଛୁ ଟିଭିରେ ଦେଖୁଛୁ ଆମ ବୋଉ ହାତ ରୋଷେଇ ରନ୍ଧା ରୋଷେଇ ଦେଉଛି ଟିଭିରେ ଆଉ କିଛି ନୂଆ ସିରିଏଲ୍ ଭଳିଆ ଦେଉଛି ସେଠାରେ ଦେଖୁଛୁ କିଛି ଶିଖିବା ପାଇଁ ମୋବାଇଲ୍ ବି ଦେଖୁଛୁ ଭଲ ଭଲ ନୂଆ ନୂଆ ଆଇଟମ୍ କରୁଛୁ ଆଉ କିଛି ବନ୍ଧୁବାନ୍ଧବ ଯେତେବେଳେ ଆସୁଛନ୍ତି ତାଙ୍କ ପାଇଁ କରିବା ପାଇଁ ନୂଆ ଆଇଟମ୍ କିଛି ମୋବାଇଲ୍ରୁ ୟୁଟ୍ୟୁବ୍ ବାହାର କରିକି ମାରିକି ଦେଖୁଛୁ ରୋଷେଇ ବି କରୁଛୁ ଆଉ ଘରେ ବି ମନ ଖୁସି ହେଲେ କରିକି ଖାଉଛୁ ଆଉ ବନ୍ଧୁବାନ୍ଧବ ଛୁଆ ଯେତବେଳେ ଖାଇବେ ନୂଆ ନୂଆ ଫାଷ୍ଟ୍ଫୁଡ଼୍ ଜିନିଷ କି ଯାହା ଆସୁନାହିଁ ମୋବାଇଲ୍ରେ ମାରିକି ଦେଖି ଦେଉଛୁ ଆଉ ଯିଏ ବନ୍ଧୁବାନ୍ଧବ ଘରେ କେତେବେଳେ ମନ କଲୁଣୁ ଖାଇମୁ କିଛି ଶିଖିଥିବୁ କାହାକୁ କହିବୁ କେଉଁଠି ହେଲା ଅଡ଼ିସନ୍ ଫଡ଼ିସନ୍ ଯାଇକି ଦେବା ପାଇଁ ଯାଉଛୁ ମଧ୍ୟ ଇଗ୍ରୁପ୍ରେ ବି ଯାଉଛୁ ସେଠି ହେଉଛି ପଚାରୁଛନ୍ତି କ'ଣ ଶିଖିଛ ଆମେ କହୁଛୁ ଟି ଭି ଆଜିକାଲି ୟୁଟ୍ୟୁବ୍ ହେଲାଣି ସେଥିରୁ କିଛି ଶିଖି ପାରୁଛୁ ସେଥିପାଇଁ ଆମେ ସଦାବେଳେ ଟି ଭି ଆଉ ୟୁଟ୍ୟୁବ୍ରୁ କିଛି ନୂଆ ନୂଆ ରୋଷେଇ ଆମେ ଶିଖୁଛୁ ଆଜିକାଲି ଛୁଆମାନେ ତ ପାଟିକୁ ଟେଷ୍ଟ୍ ଲାଗିଲା ଭଳିଆ ଜିନିଷ ନହେଲେ ଖାଉନାହାଁନ୍ତି ସେଥିପାଇଁ ଡେଲି ଦେଖୁଛୁ ଏବଂ ଡେଲି ନୂଆ ନୂଆ ରୋଷେଇ କରିକି ଘରେ ସମସ୍ତଙ୍କୁ ଦେଉଛୁ ଏବଂ ନିଜେ ବି ଖାଉଛୁ ବନ୍ଧୁବାନ୍ଧବ ଆସିଲେ ନୂଆ ନୂଆ ଆଜି କ'ଣ ଦେଇଛି କାଲି କ'ଣ ଟିଭିରେ ଦେଉଛି ଆମେ କରୁ ଯାହା ଦେଖୁଛୁ ସେଇଟା କରିକି ସମସ୍ତଙ୍କୁ ଦେଉଛୁ ଖାଉଛୁ ମଧ୍ୟ ଛୁଆମାନଙ୍କ ପାଟିକୁ ତ ନ ଭଲ ଲାଗିଲେ ସେ ଟୋଟାଲି ଖାଉନାହାଁନ୍ତି